ମୁଁ ଯେତେବେଳେ ଅଧିକ ବାଟ ପହଁରିବାକୁ ଚାହେଁ ସେତେ ତା ପୁର୍ବରୁ କମ ଖାଇଥାଏ ମୋ ଦେହ ସୁସ୍ଥ ରହିଥାଏ ବି ହାଲ୍କା ଲାଗେ ମୋତେ ପହଁରିବାକୁ